ମୁଁ ଓଡ଼ିଶାର ଆଞ୍ଚଳିକ ଉପଭାଷା ଶିକିଅଛି ମୁଁ ଶିକିଅଛି ଏବଂ ବ୍ୟବହାର ବି କରିଛି ଯାହା କି କଳାହାଣ୍ଡିଆ ଭାଷା କଳାହାଣ୍ଡିଆ ଭାଷା ମୁଁ କେବେ କହି ନଥିନି କହିବା ତ ଦୂରର କଥା କେବେ ଶୁଣି ହିଁ ନଥିନି ତା ବିଷୟରେ କେନ୍ତା କହିଚନ୍ ଯେ ମୁଇଁ ବୁଝି ବି ନେଇଁ ପାରୁଥାଇ ଆଗୁରୁ ଏବେ ଏବେ ତ ସବୁ ବୁଝି ପାରୁଛି କଳାହାଣ୍ଡିଆ ଭାଷାରେ ଯେ ମାନେ କଥା ହଉଚନ୍ କିଛି କହୁଚନ୍ ଏବେ ମୁଁ ବି ବହୁତ କଳାହାଣ୍ଡିଆ ଭାଷାରେ କଥା ହେବାକୁ ଚେଷ୍ଟା କରିଛି ଆରୁ କହି ବି ପାରୁ ଚେଷ୍ଟା କରୁଚି କାଣା କହି ବି ପାରୁଛି ଆଉ ମୁଇଁ ତ କଳାହାଣ୍ଡିର ଝିଅ ନେଇଁ ସେ ମୁଇଁ ତ ବାଲେଶ୍ୱରର ଝିଅ ତ ସେଥିଲାଗି କଳାହାଣ୍ଡିର ଭାଷା ଆଉ ବାଲେଶ୍ୱରର ଭାଷା ଭିନ୍ନ ଭିନ୍ନ ହୋଇଥାଏ ଓ ମୁଁ ବାଲେଶ୍ୱରରେ ହିଁ ମୁଁ ବ ବଢ଼ି କରି ଆସିଚି ତ ବାଲେଶ୍ୱର ଭାଷା ହିଁ କହିଥିସି ଆରୁ କଳାହାଣ୍ଡିଆ କଳାହାଣ୍ଡିଆ ଭାଷା ତ ମୁଁ କେଭେ ଶୁଣି ହିଁ ନ ଥିନି ଇନେ ଆଇଲାକୁ କଳାହାଣ୍ଡିଆ ଭାଷା ଶୁଣୁଛି ଆଉ କହିବା ଲାଗି ବି ଖୁବ୍ ଚେଷ୍ଟା କରୁଛି ଆଉ କଳାହାଣ୍ଡିର କିଛି ପର୍ବ ବି ଅଛି ଯାହାକି ବାଲେଶ୍ୱର ପର୍ବଠୁ ଅଲଗା ଯାହାକି ଇନେ ନୂଆଖାଇ ମନାଯାଇଛି ବାକି ବାଲେଶ୍ୱରରେ ନୂଆଖାଇ କାଣା ଜାଣନ୍ତି ହିଁ ନେଇଁ ତୋ ସବୁକିଛି ଆଞ୍ଚଳିକ ଉପଭାଷା ଶିଖିଚି ଆରୁ ଖୁବ୍ ଭଲ୍ ବି ଲାଗିଚି ଆରୁ ଶିଖିକରି ମତେ ଖୁବ୍ ଭଲ୍ ଲାଗୁଛି ଯାହାକି ମୁଁ ମୋ ଭାଷା ଛାଡ଼ିକରି ଆହୁରି କିଛି ଭାଷା ବି ଶିଖି ପାରୁଛି କାରଣ କାରଣ କିଛି ଭାଷା ଶିକିବାରେ ଖୁବ୍ ଭଲ୍ ଲାଗିଚି